ହଁ ଆଉ ତମେ ଆଜି ଏଇଠି କ'ଣ ଏଇଠି ଦେଖା ହେଇଗଲ ତମେ କ'ଣ ମେଳା ଦେଖି ଆସିଥିଲ ବୁଲି ହଁ ହଁ ଆସିଲୁ ମେଳା ଆସିଲୁ ଆଉ ତ କେତେ ଦିନ ହେଲା ଆସିଲୁଣି କିଣାକୁଣି କରା ହେଇ ନାହିଁ ହଁ ଆଚ୍ଛା ଆଚ୍ଛା କ'ଣ କ'ଣ ନବ ଓ ହୁଁ ହୁଁ ହୁଁ ହୁଁ ହଁ ହଁ ହଁ ମୁଁ ବି ସେବି ଦେଖୁଛି ଛୁଆମାନଙ୍କ ପାଇଁ କ'ଣ ଆଉ ଇଏ କ'ଣ ସବୁ ସେଇ ଦୋକାନ ଦୋକାନ ବୁଲିସାରେ ସେ ଦେଖିବା କ'ଣ କ'ଣ ଜିନିଷ ଟିକେ ସୁବିଧା ହବ ପାଇବା ସେଇଠୁ ନେବି ହଁ

ଆଉ କିଛି କିଣିଲେଣି ନା କିଛି ଶସ୍ତା ବି ଲାଗୁନାହିଁ ସେଇ ଜିନିଷ ସେଇ ଜିନିଷ ଚାରିଆଡ଼େ ମାନେ ଦେଖାହଉଛି ସେ ଏମିତି ଗୋଟେ ଶାଲ୍ ଗୋଟେ କିଣିଲି ଆଉ ଛୁଆମାନଙ୍କ ପାଇଁ ସବୁ ଡଲ୍ ଫଲ୍ କିଣିଲି ଆଉ ସେଇ ପ୍ଲାଷ୍ଟିକ୍ ଜିନିଷ ଏଇଟା ସବୁ କିଛି ଘର ପାଇଁକି ଟିକେ ଏଇଟା ସେଇଟା ବି ନେଇଗଲେ ଦୋକାନ ପାଇଁକି ବି କିଛି ଜିନିଷ କିଣିଲି ଦୋକାନରେ ସବୁ ରଖିବା ପାଇଁ ଟିକେ ଭଲ ଭଲ କଣ୍ଢେଇ ଆଉ କସମେଟିକ୍ ଜିନିଷ ଆଉ ଯେଉଁଟା ଶସ୍ତା ଟିକେ ଲାଗିଲା ସେଇ ସେଇ ସବୁ ଜିନିଷ ନଉଛି

ଆଉ ଦେଖୁଛି ମସଲା ମସଲି ବି ସବୁ ଆସିଛି ଯେ ମେଳାରେ ସବୁ ଆଉ ଯଦି ପ୍ୟାକେଟ୍ ମସଲା ସବୁ ସବୁ ଶସ୍ତା ବସ୍ତା ମିଳିବ ତା'ହେଲେ ଦେଖିବା ସେଇଗୁଡ଼ାକ ବି ଟିକେ ନବା